ଆମ ମହିଳାମାନଙ୍କର ଇଏ ଅଛି ଆଗ ଅପେକ୍ଷା ଟିକିଏ ବଦଳିଛି ମହିଳାମାନେ ଶିକ୍ଷା ଇଏ ଚାକିରି ସମ୍ମାନ ସବୁଥିରେ ଆଗେଇଛନ୍ତି ପୁଅମାନଙ୍କର ଯେତିକି ଅଧିକାର ଝିଅମାନଙ୍କର ବି ସେତିକି ଅଧିକାର ହିସାବରେ ଆମେମାନେ ଝିଅମାନଙ୍କୁ ବେଶୀ ଇଏ କରୁଛୁ ମହିଳାମାନଙ୍କୁ ଆଉ ମହିଳାମାନଙ୍କର ଅତି ଇଏ ଆମେ ପୁଅମାନଙ୍କୁ ଯେତିକି ଦାୟିତ୍ୱ ଦେଉଛୁ ଝିଅମାନଙ୍କୁ ବି ସେତିକି ଦାୟିତ୍ୱ ଦେଉଛୁ ଝିଅମାନେ ଆମମାନଙ୍କର ପୁଅମାନଙ୍କଠୁ ଅଧିକା ଇଏ ହେଉଛନ୍ତି କାମ ଧାମ ସବୁଥିରେ ପୁଅ ଝିଅମାନେ ଯେତିକି ପୁଅମାନେ ଯେତିକି ଯାଉଛନ୍ତି ଝିଅମାନେ ବି ତା'ଠୁ ଆଗେଇ ଯାଉଛନ୍ତି ସେଥିପାଇଁ ପୁଅମାନଙ୍କର ଯେତିକି କାମରେ ଇଏ ଅଛି ଝିଅମାନଙ୍କର ତା'ଠୁ ଅଧିକା ଅଛି ଝିଅମାନଙ୍କୁ ଆମେ ବହୁତ ଇଏ କରୁଛୁ ଝିଅମାନଙ୍କ ପାଇଁ ଗୋଟେ ଆମେ ଖୁସି ହେଉଛୁ ମହିଳାମାନେ ଆଜିକାଲି ସବୁ କାର୍ଯ୍ୟରେ ଆଗେଇ ଯାଉଛନ୍ତି ସେଥିପାଇଁ ଧନ୍ୟବାଦ